ମୋ ପାଖରେ କଳା ଉପକରଣ ଅଛି ସାମଗ୍ରୀ ଦୋକାନ ଅଛି ଏଠି ଆମ ଘର ପାଖରେ ତ ମୁଁ ଯାଇଁ ସେଠୁ ଆଣି କଳା ଉପକରଣ କିଛି ଜିନିଷ ତାାବଲା ହଉ କି ହାରମୋନିୟମ୍ ହଉ କି ବଂଶୀ ହଉ ସବୁ ଆଣେ ଯାହାବି ଦୋକାନରୁ କିଛି ଦରକାରୀ ଜିନିଷ ଆଣେ ଦରକାରୀ ଜିନିଷ ସେ ହାରମୋନିୟମ୍ ଓ ମୋ ପ୍ରିୟ ଜିନିଷ ପ୍ରିୟ ସାମଗ୍ରୀ